ମୁଁ ଚାଷ ଜମିକୁ ସାତଟା ବେଳକୁ ଯାଇଥାଏ ତାପରେ ସେଠି ଯାଇକରି ମୋର ଯେଉଁ ଚାଷରୁ ଯେଉଁ କାମ କରିବା କଥା କାମ କରେ କାମ କରିକରି ମୁଁ ବାରଟା ସାଢ଼େ ବାରଟା ସୁଦ୍ଧା ପଳାଇ ଅଛି ଯଦି ଶୀତ ଦିନ ହୋଇଥିବ ତାହେଲେ ବାରଟା ସାଢ଼େ ବାରଟା ଯାକେ ରହେ ଯଦି ଖରା ଦିନ ହୋଇଛି ତାହେଲେ ଦଶଟାରୁ ଏଗାରଟା ଭିତରେ ପଳାଇ ଆସେ ପୁଣି ଖରାର ଉତ୍ତାପ ଦେଖିକରି ତିନିଟା ବେଳକୁ ଯାଏ ତିନିଟାରୁ ଛଅଟା ଭିତରେ ଛୁଟିି ରହେ ଚାଷରେ ଯେଉଁ ମୁଁ କାମ କରେ ମୁଁ ମାନେ କୋଦାଳରେ ବି କିଛି ହଣା ହଣି କରେ ମାନେ ଘାସ ବି ମୁଁ କିଛି ବଛାବୁଛିି କରେ ଘାସ ବାଛିବା ଦ୍ୱାରା ଘା ମାନେ କୋଦାଳ ହାଣିବା ଆମର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସବୁ ଚଳପ୍ରଚଳ ହେଲା ତେଣୁକରି ଆମର ସିଏ ବି ଗୋଟେ ଏକ୍ସରସାଇଜ୍ ଭଳିଆ ସେ କାମ ବି କଲା ତାପରେ ଚାଷ କରିସାରିଲା ପରେ ଚାଷ ଯେତେବେଳେ ଫଳଟା ଫଳେ ସେ ଫଳଟା ଯେତେବେଳେ ଗଛରୁ ଭଲ ଫଳ ବାହାରେେ ସେତେବେଳେ ଆମର ମନ ଭିତରୁ ବହୁତ ଗୋଟେ ଖୁସି ଆନନ୍ଦ ଆସେ କାହିଁକିନା ଆମେ ଏତେ ପରିଶ୍ରମ କଲୁ ଏତେ ପରିଶ୍ରମ କଲା ଭିତରେ ଯେଉଁ ଫଳଟି ଆସିଛି ଆମକୁ ସେ ପ୍ରଥମ ଫଳ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ ଆମ ମନ ଭିତରେ ବହୁତ ଗୋଟେ ଆନନ୍ଦ ଆସେ ଯେ ଆମେ ମୁଁ ଫଳମାନେ ଗଛ ଲଗାଇଥିଲି ସେ ଫଳଟା ଫଳିଛି